ହଁ ସବୁ ଘରେ ବିଜୁଳି ଲଗେଇଛୁ ଲାଇନ୍ ଲଗେଇସୁଁ

ଲାଇନ୍ ଯଦି ପଳେଇ ଗଲା ଆମ ଗରିବ୍ମାନଙ୍କୁ ଟିକେ ଯହ ଅସୁବିଧା ହେସି ମାନେ ସରକାର୍ ମୋଦି ଗ୍ୟାସ୍ ଚୁଲା ଦେଇଛନ୍ ସମସ୍ତଙ୍କୁ ହେଲା ଆମେ ଗ୍ୟାସ୍ ଚୁଲାରେ ରନ୍ଧା ବଢ଼ା କରୁସୁଁ ଆରେ ଅନେକ୍ ଲୋକର୍ ଯାହାର୍ ଟିକେ ପୁଞ୍ଜିପାଞ୍ଜି ଅଛି ସେମାନେ ଇନ୍ଭଟର୍ମାନ କିଣି ଦେଇଛନ୍ ସେମାନେ ଇନ୍ଭଟର୍ରେ ତାଙ୍କର୍ ସବୁ କାମ୍ ହଉଛି ତାମାନେ ଆର୍ ଆମେ ଗରିବ ଲୋକମାନେ କାଠ କୁଟା କରି ଆମେ ଚଲେଇ ନଉଛୁଁ ତା ମାନେ କାଠ ବି ଜାଲୁସୁଁ ଆରୁ କେତେବେଲେ କିରୋସିନ୍ ତେଲ ଡିବା ବି ଜାଳୁସୁଁ କେତେବେଳେ ମହମବତୀ ଗଲେ ଘିନି କରି ଜାଳୁସୁଁ ଇନ୍ତା ରକମେ ଆମେ ଚଲୁଛୁ ତାମାନେ